ସାତ ଜାନୁଆରୀ ଦୁଇହଜାର ଚାର ବାର ଡିସେମ୍ବର ଦୁଇହଜାର ଛଅ ଚବିଶ ନଭେମ୍ବର ଦୁଇହଜାର ପାଞ୍ଚ ଅଠର ଅକ୍ଟୋବର ଦୁଇହଜାର ସାତ କୁଡ଼ିଏ ଜାନୁଆରୀ ଦୁଇହଜାର ବାଇଶି